ବୌଦ୍ଧିକ ସ୍ତୁପ ଅଛି ଆମର ଭୁବନେଶ୍ୱର ଖଣ୍ଡଗିରିରେ ସେଠାରେ ବୌଦ୍ଧ ଧର୍ମର ବହୁ ପୁରାତନ ସ୍ମୃତିଗୁଡ଼ିକ ଦେଖିବାକୁ ମିଳେ ବୌଦ୍ଧ ଧର୍ମ ହେଉଛି ଆମ ହିନ୍ଦୁ ଧର୍ମର ନିଷ୍କୃତିତ ବୌଦ୍ଧିକ ଗ୍ରନ୍ଥ ବୌଦ୍ଧ ଧର୍ମରେ ବହୁତ ଲୋକ ବୌଦ୍ଧଗାମୀ ହୋଇଥାନ୍ତି ବୌଦ୍ଧ ଧର୍ମର ଗ୍ରନ୍ଥକୁ ଗ୍ରହଣ କରିବାକୁ ହେଲେ ନିଜ ମନ ଧ୍ୟାନ ତାକୁ ପବିତ୍ରତା ଭାବ ପରିତ୍ରାଣ ତ କରିବାକୁ ପଡ଼େ କାହିଁକିନା ବୌଦ୍ଧ ଧର୍ମରେ ବହୁ ସବୁ ଜିନିଷର ମାନେ ଦୈନିକ ଜୀବନର ଯେଉଁ ସୁଖମୟ ଶାନ୍ତିକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ ଏବଂ ଏକ ଲୟରେ ବୌଦ୍ଧ ଧର୍ମ ବୌଦ୍ଧ ଗ୍ରନ୍ଥକୁ ଅବଲମ୍ବନ କରିବାକୁ ପଡ଼ିବ ତେଣୁ ବୌଦ୍ଧିକ ଧର୍ମକୁ ବହୁତ ସିଦ୍ଧତା ଧର୍ମ ଭାବରେ ଭାରତରେ ମାନ୍ୟତା ମିଳିଅଛି